କେମିତି ଅଛନ୍ତି ଆଉ କ'ଣ ଖାଇଛନ୍ତି ନା ଖାଇନାହାନ୍ତି କ'ଣ ଖାଇଛନ୍ତି ଭାତ ଆଉ ଏବେ ଦେହ ଭଲ ଲାଗୁଛି ତ ହଁ ଦେହ ଖରାପ ହୋଇଥିଲା ମାନେ ତ ସେମିତି ଲାଗିବ ନା ଏବେ ତ କିଛି ଦିନ ସେମିତି ଲାଗିବ କ'ଣ ନା କାହିଁକି ନା ଆପଣଙ୍କର ଖାଇବା ପିଇବା ଠିକ ହେଇ ନାହିଁ ଆଉ ଏତେ ଦିନ ହେଲାଣି ବେଡ଼ରେ ପଡ଼ିଛନ୍ତି ଶୋଇ ମାନେ ଅଛନ୍ତି ହସ୍ପିଟାଲରେ ରହିଲେ ଜାଣିଛନ୍ତି କେମିତି ଲାଗେ ଆଉ ଆପଣଙ୍କୁ ସାଲାଇନ ଲାଗିଥିଲା ଆଜି ମୁଁ ତ ଏବେ ଆସିଲି ମୁଁ ଆଉ ମୁଁ ତ ଏବେ ଆସିଲି ମୁଁ ଏବେ ଡ୍ୟୁଟି ଷ୍ଟାର୍ଟ ହେଲା ହଉ ଠିକ ଅଛି ଆମେ ଡକ୍ଚରଙ୍କ ସହିତ କଥା ହୋଇକି କ'ଣ କହୁଛନ୍ତି ତା'ପରେ ଆପଣଙ୍କୁ ଦିଆ ହେବ ହେଲା ଆଜ୍ଞା ଆଜ୍ଞା ମୁଁ ତ ଏବେ ଡ୍ୟୁଟିରେ ଅଛି ଆପଣ ଆପଣଙ୍କର ଯାହା ଅସୁବିଧା ହେବ ମୋତେ ଜଣାଇବେ ଆଉ ଘର ଲୋକ କିଏ ଅଛନ୍ତି ଆପଣଙ୍କ ସାଙ୍ଗରେ କିଏ ଅଛନ୍ତି ମାଉସୀ ଅଛନ୍ତି ହଉ ମାଉସୀଙ୍କୁ ବି କହିବେ ମୁଁ ତ ଯଦି କିଛି ଅସୁବିଧା ହେବ ତାହେଲେ ମୁଁ ଅଛି ସେଇଠି ଯେଉଁ ଆମର ଷ୍ଟାଫ ରୁମରେ ଯଦି କିଛି ଅସୁବିଧା ହୁଏ ମୋତେ ଡାକି ପଠାଇବେ ଆଉ ଯଦି ବି କିଛି ମେଡ଼ିସିନ ଫେଡ଼ିସିନ ଖାଇବାରେ କିଛି ଅସୁବିଧା ହେବ ତାହେଲେ କେତେବେଳେ କ'ଣ ଯଦି ଜାଣି ପାରୁ ନାହାନ୍ତି ମୋତେ ଡାକିବେ ଡାକିଦେବେ ମୁଁ କହିଦେବି ହେଲା ହଁ ହଁ ତଳକୁ କରିଦେଲେ ହେବ ଯଦି ସେ କରି ପାରିବେ ତ ଭଲ କଥା ନ ହେଲେ ମାଉସୀଙ୍କୁ ପଠାଇବ ନବାକୁ ଯାଇକି ନିଜେ କ'ଣ କରି ଦେଇକି ଆସିବି ହେଲା ବନ୍ଦ କରି ଦେଇ ଆସିବି ଆଉ ଆପଣ ଟିକେ ଫଳମୂଳ ବି ଖାଇବେ ଆଉ ହଉ ହଉ ଠିକ ଅଛି ଆଉ ଯେଉଁ ଆପଣଙ୍କର ତ ଇଏ ରିପୋର୍ଟ ଦେଖୁଥିଲି ଆଉ ସେଥିରେ ବି ହିମୋଗ୍ଲୋବିନ ଟିକେ ଆପଣଙ୍କର ଟିକେ କମ ହୋଇଯାଇଛି ଆଉ ଆପଣ ଟିକେ ସେ ଯେଉଁ ଡାଳିମ୍ବ ଆଉ ସେଓ ଆଗେ କରିବେ ତାପରେ ଆପଣଙ୍କ ଯୋଉ ଦୁର୍ବଳ ଲାଗୁଛି ଟିକେ ଭଲ ଲାଗିବ

ହଁ ହଁ ସେଇ ସବୁ ରିପୋର୍ଟ ଆଜି ଆସିଛି ଆଉ ଦେଖି କେମିତି କ'ଣ କରୁଛନ୍ତି ଆହୁରି ବୋଧେ ଡକ୍ଚର ଡକ୍ଟର କହୁଛନ୍ତି ଯେ ଆଉ କେତେ ଦିନ ରହିବା ପାଇଁ ପଡ଼ିବ ସେତେ ଦିନ ରହିବ ଆଉ କ'ଣ ହଉ ଠିକ ଅଛି ରହି ଯିବେ ଆଉ ପୁରା ଭଲ ହୋଇ ସାରିଲା ପରେ ଯାଇକି ଯିବେ ହଉ ଠିକ ଅଛି ତାହାଲେ ଆଉ ମୁଁ ଆସୁଛି ଯଦି କିଛି ଅସୁବିଧା ହୁଏ ତାହାଲେ ମତେ ଜଣାଇବେ ହେଲା ଆଜ୍ଞା